ମୋ ଗଛର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମୁଁ କୃଷି ବିଜ୍ଞାନ କେନ୍ଦ୍ରର ପରାମର୍ଶ ନେଇଥାଏ ସେମାନଙ୍କ ପରାମର୍ଶ ଦ୍ୱାରା ମୁଁ ମୋ ଗଛରେ କିପରି ସାର ପ୍ରୟୋଗ କରି ପାରିବି କିପରି ଗଛକୁ ପାଣି ଠିକ ସେ ଦେଇ ପାରିବି କିପରି ଗଛଟି ଭଲ ବଢ଼ିପାରିବ ଏହି ବିଷୟରେ ଆମକୁ ଭଲ ପରାମର୍ଶ ମଧ୍ୟ ଦେଇଥାନ୍ତି କୌଣସି ସମୟରେ କିଛି ଅସୁବିଧା ହେଲେ ମୁଁ କୃଷି ବିଜ୍ଞାନ କେନ୍ଦ୍ର ତରଫ କେନ୍ଦ୍ର ତରଫରୁ ବହୁତ ସାହାଯ୍ୟ ମଧ୍ୟ ପାଇଥାଏ